ସୋନାଲି କହୁଛୁ ମୁଁ ଅକ୍ଷୟ ହଁ ହଁ ମୁଁ ଅକ୍ଷୟ କହୁଛି ଆରେ ଏ ଯେଉଁ ମୁଁ ଫୋନ୍ କରିଥିଲି କି କେଉଁଠି ରେଷ୍ଟୁରାଣ୍ଟ୍ ଯିବା ହଁ ସେ ଯେଉଁ ରେଷ୍ଟୁରାଣ୍ଟ୍ କଥା କହୁଥିଲୁ ଆମ ଗାଁ ପାଖରେ ଭଲ ଭଲ ଢାବା ଅଛି ସେ ଭୁବନ ଯେଉଁ ନାହିଁ ଆମର ଗାଁ ପାଖରେ ସେଇଠି ମଝିରେ ଥରେ ଯାଇଥିଲି ଏମିତି ରୟାଲ୍ ଗ୍ରୀନ୍ ଅଛି ରଙ୍ଗିଲା ଅଛି ନିଉ ରଙ୍ଗିଲା ଅଛି ସେପଟେ ସାଉଥ୍ ଇଣ୍ଡିଆନ୍ ଏମିତି ବହୁତ ଗୁଡ଼ିଏ ଢାବା ଅଛି ବଟ୍ ତୋତେ କ'ଣ ଖାଇବୁ କ'ଣ ଆଗେ ସେଇ କଥା କୁହ ସେଇ ଅନୁସାରେ ଆମେ ଢାବା ଚୁଜ୍ କରିବା କେଉଁ ଢାବାକୁ ଯିବା ମାନେ ନନ୍ଭେଜ୍ ଭଲ ଲାଗେ ନା ଭେଜ୍ ଭଲ ଲାଗେ ନନ୍ଭେଜ୍ ଖାଇବା ତା'ହେଲେ ନନ୍ଭେଜ୍ ଖାଇଲେ ସେଇ ସାଉଥ୍ ଇଣ୍ଡିଆନ୍ ମାନେ ସାଧା ନା ଆଇଁଷ ନା ଆଇଁଷ ନା ଆଇଁଷ ଖାଇବା ନା ସେ ତା'ହେଲେ ସେ ଯେଉଁ ଆମର ରଙ୍ଗିଲା ନହେଲେ ଆମର ସେପଟେ ଯେଉଁ ତୃପ୍ତି ବାର୍ ନାହିଁ ସେପଟେ ଯେଉଁ ଆମର ଅଛି ସେ ତାଙ୍କରି ଭିତରୁ କେଉଁଠି ଗୋଟେ ଯିବା ନହେଲେ ଆମେ ରୟାଲ୍ ଗ୍ରୀନ୍ ଯିବା ଯେ ଆମେ ଯେଉଁ ଆଇଁଷ ଖାଇବୁ କ'ଣ ମାନେ ବିରିୟାନି କି ନହେଲେ ସେହି ଅନୁସାରେ ଆମେ ଯିବା କ'ଣ ଖାଇବୁ ପସନ୍ଦ କରିବା ଦରକାର ବିରିୟାନି ଖାଇବା ବିରିୟାନି ଖାଇଲେ ତା'ହେଲେ ଆମର ସେ ଯେଉଁ ରୟାଲ୍ ଗ୍ରୀନ୍ ନାହିଁ ନା ଚିଲି ରୟାଲ୍ ଚିଲି ଅଛି ସେଇଟା ହିଁ ବେଟର୍ ହେବ ସେ ଭଲ ସେ ଏବେ ତାଙ୍କର ନୂଆ ରୋଷେଇଆ ଗୋଟେ ଆସିଛି ହାଇଦ୍ରାବାଦ୍ରୁ ଆସିଛି ସେ ଭଲ ବିରିୟାନି ଦେଉଛି ତା'ହେଲେ ଆମେ ଫାଷ୍ଟ୍ ଆମେ ସନ୍ଧ୍ୟାବେଳକୁ ପଳେଇବା ସନ୍ଧ୍ୟା ବେଳକୁ ପଳେଇଲେ ସେ ଜୁସ୍ ଲସି ଫସି ସେ ପାଖରେ ବାଟରେ ଗୋଟେ ଅଛି ଛୋଟିଆ ଏବେ ନୂଆ କରିଛି ଗୋଟେ ସେଇଠି ପିଆ ପିଇ କରିବା ତା'ପରେ ଟିକିଏ ରାତି ହେଲା ବେଳକୁ ତା'ପରେ ସେଠିକି ଯିବା ଡିନର୍ କରିକି ରାତି ଖାଇବା ଖାଇକି ଆସିବା ଭଲ ହେବ ଆଉ

ଖାଇବା ଭଲ ଅଛି ମସ୍ତ୍ ଅଛି ଆସିଲେ ଆଜି ତ ଦାମ୍ ଗଲେ ସେଇଠି ଦେଖିବା ସେ ଠିକ୍ ଠାକ୍ ରେଟ୍ରେ ସବୁ ଦିଏ ମୁଁ ଜାଣିଛି ତୁ ମୁଁ ଯାଇଛି ବହୁତ ଥର ସେଇଠି ଖାଇବା ପାଇଁ ଗାଁ ପିଲାମାନେ ସବୁ ମିଶି ସାଙ୍ଗ ହୋଇକି ଖାଇବା ପାଇଁ ଯାଉ ଗଲେ ସେ ଠିକ୍ ଠାକ୍ ସବୁ ପ୍ରାଇସ୍ ଠିକ୍ ଠାକ୍ ନିଏ କିଛି ନାହିଁ ତୁ ଆଗ ଆସିକି ପହଞ୍ଚ ମାନେ କେତେଟା ବେଳେ ଆସିକି ପହଞ୍ଚିବୁ ସେଇ ଚାରଟା ପାଞ୍ଚଟା ଭିତେରେ ଆସି ପହଞ୍ଚ ଆମେ ଏଇଠୁ ସନ୍ଧ୍ୟାବେଳୁ ବାହାରିଯିବା ଭଲ ହେବ ହଉ ଟିକିଏ ଜଲ୍ଦି ଆସିବା ପାଇଁ ପହଞ୍ଚ ଘଣ୍ଟାଏରେ ଚେଷ୍ଟା କରିବୁ ଆସିଲେ ଆମେ ଜଲ୍ଦି ଯିବା ଏ ଖିଆପିଆ କରିକି ଆସିବା ଆଉ ନହେଲେ ଘରେ ପାଟି କରିବେ ଲେଟ୍ ହେଲେ ହେଲା

ହଁ ଖାଇସାରିଲା ପରେ ଯଦି ହୁଏ କିଛି ନହେଲେ ଘର ପାଇଁ ନହେଲେ ନେଇ ଆସିବା ଆଉ ଘରେ ପଚାରେ ମୁଁ କ'ଣ ଖାଇବେ କ'ଣ ନାଇଁ ପଚାରେ ତୁ ଆଗ ଆସେ ଦେଖିବା ଯିବା ଆଉ ହଉ ରଖୁଛି ନାଇଁ ଆମେ ଦୁଇ ଜଣ ଯିବା ହଉ ରହିଲି